ମୋର ଗର୍ବିତ ସଫଳତା ହେଲା ମୁଁ ସ୍କୁଲରେ ଜାନୁଆରୀ ଛବିଶରେ ଥରେ ଡିବେଟ ଦେଇଥିଲି ଯାହା ପାଇଁ ମୁଁ ଏକ ନମ୍ବରରେ ଥିଲି ଏବଂ ପୁରସ୍କୃତ ହୋଇଥଲି ଯାହାକୁ ମୁଁ ବହୁତ ଖୁସି ଅନୁଭବ କରିଥିଲି ଏବଂ ସେହି ଡିବେଟ ମୋର ସହପାଠୀଠାରୁ ଧରି ସ୍କୁଲ ପରିଷଦରେ ଥିବା ସବୁ କ୍ଲାସରେ ପିଲାମାନେ ଏବଂ ଆମର ଶ୍ରେଣୀ ଶିକ୍ଷକମାନେ ପ୍ରଧାନ ଶିକ୍ଷକ ବହୁତ ଖୁସି ହୋଇଥିଲେ ଏବଂ ଆନନ୍ଦ ପ୍ରକାଶ ମଧ୍ୟ କରିଥିଲେ ଆଉ ତା ପାଇଁ ଆମର ବ୍ଲକର ଥିବା ସରପଞ୍ଚ ଏବଂ ୱାର୍ଡ଼ ମେମ୍ୱର ଏମାନେ ସମସ୍ତେ ଯାଇଥିଲେ ଆଉ ସେଥି ମଧ୍ୟରେ ଆମର ଏସ ଆଇ ମଧ୍ୟ ଯାଇଥିଲେ ତାଙ୍କୁ ମୋ ନାଁ ଟି ସମସ୍ତେ ଜାଣି ପାରିଥିଲେ ଏବଂ ମୁଁ ଏବେବି ଯଦି ଯେଉଁଠିକି ଯାଏ ସେଇ କଥା ମୋତେ ସମସ୍ତେ କୁହନ୍ତି ମୁଁ ବହୁତ ଭଲ ଡିବେଟ ବା ଭାଷଣ ଦେଇଥିଲି ଦେଶ ଆଉ ଜାତି ବିଷୟରେ ଏତେ ଛୋଟ ଛୁଆ ହେଇକି ଏତେ ଭଲ ଭାଷଣ ଦେଇଥିବାରୁ ମୋତେ ସମସ୍ତେ ପ୍ରଶଂସା କରିଥିଲେ ତାହା ଏବେବି ମୋତେ ମୋର ମନେ ପଡ଼ୁଛି ଏବଂ ମୋତେ ସମସ୍ତେ ତା ର ସେହି ଉଦାହରଣ ଦେଇ ସ୍କୁଲରେ ସମସ୍ତେ ସମସ୍ତଙ୍କୁ ପାଠ ପଢାଉଛନ୍ତି